ଆମ ଓଡ଼ିଶାରେ ନବଜାତ ଶିଶୁଟି ଜନ୍ମ ହେଲେ ପ୍ରଥମେ କେଉଁ ସବୁ ରୀତିନୀତି ହୁଏ ପ୍ରଥମ କଥା ନବଜାତ ଶିଶୁଟି ଜନ୍ମ ହେଲେ ପାଞ୍ଚ ଦିନରେ ପଞ୍ଚୁଆତି ହୁଏ ଏକୋଇଶି ଦିନରେ ସେମାନଙ୍କର ଏକୋଇଶିଆ ପୂଜା ହୁଏ ସେହିଦିନ ନାମ କରଣ ହୁଏ ଷଷ୍ଠୀପୂଜା ଯେବେ ହୁଏ ବା ଷଠି ଘର ଯେବେ ହୁଏ ତେବେ ଠାରୁ ତାକୁ ନିଆଁରେ ସେକାଯାଏ ଯଦି ଶୀତଦିନ ଥାଏ ନହେଲେ ତାଙ୍କୁ ତେଲ ମାଲିଶ କରାଯାଏ ବର୍ଷେ ପୁରିଗଲା ପରେ

ଯାଆଁ ବାଳ ବୋଲି କୁହନ୍ତି ବା ମଣ୍ଡନ ବୋଲି ଯୋଉଟି କୁହନ୍ତି ସେ କାର୍ଯ୍ୟ ମଧ୍ୟ ହୁଏ ଆଉ ସବୁଦିନ ପାଖାପାଖି ତେଲ ମାଲିଶ କରାଯାଏ ଏମିତି ଛୋଟ ଛୁଆଟିର ଯତ୍ନ ଟ୍ରାଡ଼ିଶନାଲି ଭାବରେ ପାରମ୍ପରିକ ଭାବରେ ପିଲାର ମାଆ ବା ଜେଜେ ମାଆ ଏମାନେ ତାଙ୍କର ଦାୟିତ୍ୱ ନିଅନ୍ତି